ଏକ ଟ୍ରେନରେ ଯାତ୍ରା ନିଶ୍ଚିତ ଭାବରେ ଏକ ଆନନ୍ଦଦାୟକ ଯାତ୍ରା ଟ୍ରେନ ଯାତ୍ରାରେ ବ୍ୟକ୍ତିବିଶେଷଙ୍କୁ ତୀବ୍ର ଉତ୍ସାହର ଭାବନାରେ ପରିପୂର୍ଣ୍ଣ କରେ ଭାରତରେ ଦେଖିବାକୁ ଗଲେ ବିଭିନ୍ନପ୍ରକାର ଟ୍ରେନ ଦେଖିବାକୁ ମିଳେ ଯଥା ବନ୍ଦେ ଭାରତ ରାଜଧାନୀ ତେଜସ୍ ଇତ୍ୟାଦି ଏବଂ ସେହି ଟ୍ରେନ ଗୁଡ଼ିକରେ ବିଭିନ୍ନପ୍ରକାର ବଗି ମଧ୍ୟ ରହିଥାଏ ସେହି ବଗିଗୁଡ଼ିକ ହେଲା ଯଥା ସେକେଣ୍ଡ ସିଟିଙ୍ଗ ଥାର୍ଡ଼ ଏ ସି ସେକେଣ୍ଡ ଏ ସି ଫାଷ୍ଟ ଏ ସି ସ୍ଲିପର୍ ଇତ୍ୟାଦି ଏକ ବଗିରେ ପାଖାପାଖି ଶହେରୁ ଶହେ କୋଡ଼ିଏ ସିଟ୍ ଥାଏ ଭାରତରେ ବର୍ତ୍ତମାନ ସମୟରେ ବହୁତ କମ୍ ସ୍ପିଡ଼ରେ ଚାଲୁଥିବା ଇଞ୍ଜିନ୍ ରହିଛି ଯାହାକି ଅନ୍ୟ ଦେଶ ତୁଳନାରେ ବହୁତ କମ୍ ଅଟେ ଭାରତରେ ବର୍ତ୍ତମାନ ସମୟରେ ସବୁଠୁ ହାଇ ସ୍ପିଡ଼ ଟ୍ରେନ ବନ୍ଦେଭାରତ ଅଟେ ଯାହାକି ଶହେ ଅଶୀ କିଲୋମିଟର ପ୍ରତିଘଣ୍ଟା ସ୍ପିଡ଼ରେ ଚାଲିପାରେ ଭାରତରେ ଦେଖିବାକୁ ଗଲେ ବ୍ରଡ଼୍ ଗଜ୍ ବ୍ରଡ଼୍ ଗଜ୍ ଟ୍ରାକ୍ ଦେଖିବାକୁ ମିଳିଥାଏ ଭାରତର ଇଞ୍ଜିନ୍ର ଚକ ଗୁଡ଼ିକ ଲୁହାର ହୋଇଥାଏ ମୁଁ ଓଡ଼ିଶାର କଟକ ଜିଲ୍ଲାରୁ ବାଲେଶ୍ୱର ଜିଲ୍ଲା ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା କରିଛି